ଆମେ ଓଡ଼ିଶାର ଆଉଁ ଆମେ ଓଡ଼ିଆ ଭାଷା ଆମର୍ ମାତୃଭାଷା ଆଏ ଆମେ ହିନ୍ଦୀ ଆମେ ଯେନ ରହୁଛୁଁ ଓଡ଼ିଆ ଭାଷା କହିଁ ଚାଲୁଛୁଁ ଆମେ ହିନ୍ଦୀ ରାଷ୍ଟ୍ରୀୟ ଭାଷା ଆମେ ହିନ୍ଦୀକେ ବାହାର୍କେ ଗଲେ କହେସୁଁ ଆମେ ଓଡ଼ିଆ ଆମର୍ ଇନ ଓଡ଼ିଆରେ ସବୁ କିଛି କର୍ସୁଁ ଆମେ ଓଡ଼ିଆରେ ବହି ପଢ଼୍ସୁଁ ଓଡ଼ିଆରେ ଏଗ୍ଜାମ୍ ଦେସୁଁ ଓଡ଼ିଆରେ ଆମେ ପାଠ ବି ପଢ଼୍ସୁଁ ଓଡ଼ିଆରେ ଆମେ କଥା ବି ଲାଗ୍ସୁଁ ଆମେ ଓଡ଼ିଆରେ ସବୁଆଡ଼େ ଗଲେ କଥା ଲାଗ୍ସୁଁ ଆମର୍ ହିନ୍ଦୀ ଭାଷା ରାଷ୍ଟ୍ରୀୟ ଭାଷା ଆମେ ହିନ୍ଦୀ ବାହାର୍ ଦେଶ୍କେ ଗଲେ ଆମେ କଥା ଲାଗ୍ସୁଁ ହିନ୍ଦୀ ହିନ୍ଦୀରେ ବାହାର୍ ଦେଶ୍କେ ବୁଲିଗଲେ କଥା ଲାଗ୍ସୁଁ ହିନ୍ଦୀକେ ଆର୍ ଆମେ ଓଡ଼ିଆ ଆରୁ ଓଡ଼ିଆ ମାତୃଭାଷାକେ ଆମେ ଭୁଲିପାର୍ମୁଁ କି ଛାଡ଼ିପାର୍ମୁଁ ଆମେ ଓଡ଼ିଶାର ଆଉଁ ଆମେ ଓଡ଼ିଆ ଆମ୍କେ ବହୁତ୍ ପସନ୍ଦ ଲାଗ୍ସି ଓଡ଼ିଆ ମାତୃଭାଷା ଆମେ ଓଡ଼ିଆକେ ଛାଡ଼ି ନାଇପାରୁଁ ଓଡ଼ିଆ ହିଁ ଆମେ ସବୁବେଲେ କହୁଥିସୁଁ ଓଡ଼ିଆ ଆମେ ସବୁକିଛି ପାଠ୍ ବି ପଢ଼ୁଥିସୁଁ ଆମେ ଓଡ଼ିଆରେ ସବୁ କିଛି କରୁଥିସୁଁ